ହ୍ୟାଲୋ ଏଇ ଫଟୋ ଷ୍ଟୁଡ଼ିଓବାଲା କି ଆଉ ତୁମେ ପାସ୍ପୋର୍ଟ୍ ସାଇଜ୍ ଫଟୋ କେତେ ଦେଉଛ ହଁ ହଁ ହଁ ଆଉ ବଡ଼ ଫଟୋଗୁଡ଼ାକ କେତେ ହଁ ହଁ ଆମର ଫଟୋ ଇଏ କରିବାର ଥିଲା ତ ଉଠାଇବାର ଥିଲା ତ ସେଥିଲାଗି ମିଡ଼ିୟମ୍ ସାଇଜ୍ ଫଟୋ କେତେ ନେଉଛ ଆଉ ପାସ୍ପୋର୍ଟ୍ ସାଇଜ୍ ଫଟୋ କେମିତି କ'ଣ ନେଉଛ ଟିକିଏ କହିଲେ ଭଲ ହୁଅନ୍ତା

ହଁ ହଁ ହଁ ଆଉ ବାହାଘର ଫଟୋ ହେରିକା କେମିତି ନେଉଛ ହଁ ହଁ ଆଉ ଡିଜିଟାଲ୍ ଫଟୋ ହଁ ହଁ ଆଉ ଧର ଆମର ବାହାଘର ଫଟୋ ଉଠାଇବାକୁ ହେଲେ କେତେ କ'ଣ ଫଟୋ ରେଟ୍ଟା କହିଦେବ କହିଲେ ଭଲ ହେବ ହଁ ହଁ ପାସ୍ପୋର୍ଟ୍ ସାଇଜ୍ ଫଟୋଗୁଡ଼ାକ ନେଉଛ ଷାଠିଏ ସତୁରି ଟଙ୍କା ହଁ ଆଉ ମିଡିୟମ୍ଗୁଡ଼ାକ ହଁ ହଁ ହଉ ରଖୁଛି